ଆମ କଲେଜ୍ରେ ରୋଷେଇ ପ୍ରତିଯୋଗୀତା ହେଇଥିଲା ସେଇ ପ୍ରତିଯୋଗୀତାରେ ମୁଁ ବିରିୟାନି କରିଥିଲି ଏବଂ ୟୁଟ୍ୟୁବ୍ରେ ମଧ୍ୟ ମୁଁ ପୋଷ୍ଟ୍ କରିଥିଲି ସମସ୍ତଙ୍କୁ ଖାଇବା ମୋର ଭଲ ଲାଗିଥିଲା ପ୍ରସ୍ତୁତି ପ୍ରଣାଳୀ ହେଉଛି ଗେସ୍କୁ ଅନ୍ କରିବା କଢ଼େଇରେ ପାଣି ପକେଇବା ପାଣି ପକେଇବା ତା'ପରେ ଗୋଟେ ବଉଲ୍ ଚାଉଳ ଦେବା ଅଳ୍ପ ଟିକେ ଲୁଣ ଦେବା ବା ଟିକେ ଟାଣ ହେଲାପରେ ତା'କୁ ଛାଣିଦେବା ତାହାପରେ ଆଉ ଗୋଟେ କଢ଼େଇରେ ତେଲ ପକେଇକି ଆଉ ଗୋଟେ କଢ଼େଇରେ ତେଲ ପକେଇକି ପନିପରିବା ସବୁକୁ ଦେଇକି ଛାଣିଦେବା ବିଟ୍ ଗାଜର କ୍ୟାପ୍ସିକମ୍ ପନିର୍ ଇତ୍ୟାଦି ସାମଗ୍ରୀକୁ ଫ୍ରାଏ କରିଦେବା ତା'ପରେ ହେଲାପରେ ତା'କୁ କାଢ଼ିଦେବା ତା'ପରେ କଢ଼େଇରେ ଅଳ୍ପ ଟିକେ ତେଲ ପକେଇକି ପିଆଜ ପିଆଜକୁ ଭାଜିବା ଲଙ୍କା ପକେଇବା ଅଦା ରସୁଣ ପେଷ୍ଟ୍ ପକେଇବା ତା'କୁ ଟିକେ ନାଲି ପ୍ରାୟ ହେଇଗଲା ପରେ ତା ଉପରେ ଭେଜିଟେବୁଲ୍ ତକ ପକେଇ ଦେଇକି ଗରମ ମସଲା ଟିକେ ପକେଇବା ଗରମ ମସଲା ଟିକେ ପକେଇବା ଲଙ୍କା ପାଉଡ଼ର୍ ଟିକେ ପକେଇବା ବିରିୟାନି ପାଉଡ଼ର୍ ଟିକେ ପକେଇବା ତା'ପରେ ସବୁଯାକ ପନିପରିବା ପକେଇକି ଅରୁଆ ଅର୍ଣ୍ଣ ପକେଇକି ତା'ପରେ ସବୁ ମିକ୍ସ କରିକି ଗୋଳେଇବା ତା'ପରେ କଢ଼େଇରେ ତା ଗେସ୍ଟାକୁ ଅନ୍ କରିକି କରିଦେବା ପ୍ରସ୍ତୁତ ହେଇଗଲା ବିରିୟାନି